ହଁ ଆଉ କ'ଣ କରୁଛ ଆଉ ତୁମ ଗାଁର ଉନ୍ନତି କେମିତି କରିବା କେତେ ଲୋକ କମିଟିମାନଙ୍କୁ ପଚାରପଚରି କର ଗାଁ ସଫା ହବ ଆଉ ପିଲାମାନେ କେମିତି ଖେଳବୁଲ କରିବା ପାଇଁ ସୁନ୍ଦର ହବ ଆଉ କ'ଣ ଗଛଫଛ ଲଗେଇବା ଏସବୁ କମିଟି କରିକିରି ପଚାର ହଁ ହଉ ତୁମେ ଆଉ ତୁମର କମିଟି କରିକି ତୁମେ ପଚାର ଆଉ ଗାଁ ବନ୍ଧଟାକୁ ସଫା କରିବା ଚାହିଁଲେ ମାଛ ଚାଷ କଲେ ପାଞ୍ଚ ପଇସା ଗାଁର ଉନ୍ନତି ହବ ଆଉ ହଁ ସବୁ ଉନ୍ନତିମୂଳକ କାମ କଲେ ଭଲ ନା ଆଉ ହଁ ଆଗକୁ ଗାଁରେ ନାଚ ଟିକେ କରିବା ଲୋକଙ୍କୁ ପାଞ୍ଚ ଗାଁର ଲୋକ ଆସିବେ ଦେଖିବା ପାଇଁ କେତେ ପସରା ବାଡ଼ି ସବୁ ସବୁ ଆସିବ ଆଉ ସବୁ ଗୋଟେ ଉନ୍ନତିମୂଳକ କାମ କର ଭଲ ଦେଖା ହବ କାଲିିକି ଗୋଟେ ଲୋକକୁ ପଠାଓ କାଲିକି ଗୋଟେ ମିଟିଂଟେ ବସାଅ କାଲିକି ଲୋକ ତୁମେ କଥାବାର୍ତ୍ତା ହେଇକି କୁହ କ'ଣ କରିବାକୁ ଅଛି କରିବା ହଁ ହଁ ସବୁଯାକ ଠିକ୍ ଠାକ୍ କଲେ କରିବା ନା ଆଉ ନହେଲେ ହବ କି